ଆଜିକାଲି ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଆପ୍ ଗୁଡ଼ିକ ହେଲା ହ୍ଵାଟସଆପ୍ ଫେସବୁକ୍ ଇଂଷ୍ଟାଗ୍ରାମ୍ ଟ୍ୟୁଟର୍ ପପ୍ଜି ଫ୍ରୀ ଫାୟାର ଡିସ୍କିନାରୀ ଆପ୍ ଫୋନପେ ଗୁଗୁଲ ପେ ପେଟିଏମ୍ ଇତ୍ୟାଦି ଟ୍ରାନ୍ସଲେଟର୍ ଗୁଗୁଲ୍ ମିଟ୍ ଜୁମ୍ ଆପ୍ ମାଧ୍ୟମରେ ଆମେ ପିଲାମାନଙ୍କୁ ପାଠ ପଢ଼ାଇବା ସହିତ ମିଟିଙ୍ଗ ମଧ୍ୟ ଆରେଞ୍ଜ କରାଯାଇପାରୁଛି ସ୍ମାର୍ଟଫୋନର ଫାଇଦା ହେଲା ଏହା ଯେ ଏହା ଶିକ୍ଷା କ୍ଷେତ୍ରରେ ଆମକୁ ଖୁବ ସାହାଯ୍ୟ କରୁଛି ଭିଡ଼ିଓ କଲ୍ ସାହାଯ୍ୟ ଦୂରରେ ଥିବା ବ୍ୟକ୍ତି ସହ କଥା ହେବା ସହ ଦେଖି ମଧ୍ୟ ପାରୁଛୁ କ୍ଷତି ହେଲା ଖୁବ ଶୀଘ୍ର ଦୃଷ୍ଟିଶକ୍ତି ହ୍ରାସ ସହ ମେରୁଦଣ୍ଡ ଜନିତ ସମସ୍ୟା ଉପୁଜି ଥାଏ